ଅପରାଧ ଓ ଦୁର୍ଘଟଣା ବିଷୟରେ ପୋଲିସ୍ର ନିୟନ୍ତ୍ରଣ ହେଉଛି ଆଜିକାଲି ବାପା ମାଆ ବୁଝିପାରୁନାହାନ୍ତି ତାଙ୍କ ପିଲାମାନଙ୍କୁ ଅଠର ବର୍ଷ ଯୋଇନି କି ଡ଼ି ଏଲ୍ ତାଙ୍କର ଆପ୍ଲାଏ ହୋଇନଥିବ କି ଡ଼ି ଏଲ୍ ତାଙ୍କର ହୋଇନଥିବ ଏହିପରି ଭାବରେ ତାଙ୍କୁ ଗାଡ଼ି ଦେଇଦେଉଛନ୍ତି ସେ ଗାଡ଼ି ଚଲାଇକି ଅପରାଧ କରୁଛନ୍ତି ଆଉ ଆଉ ଯଦି ଏବେ ସବୁ ତ ନିୟନ୍ତ୍ରଣ ଯାହାକି ନିୟମ ଶହେ ଦୋଷୀ ଖସି ଯାଆନ୍ତୁ କିନ୍ତୁ ଗୋଟେ ନିର୍ଦ୍ଦୋଶ ଦଣ୍ଡ ନ ପାଉ ଏହିପରି ଭାବରେ ପରିଚାଳିତ କରାଯାଉଛି ସାଧାରଣ ନାଗରିକକୁ ସୁରକ୍ଷିତ କରିବା ପାଇଁ ଆମକୁ ବାପା ମାଆ ପୋଲିସ୍ ନୁହଁ ସମସ୍ତଙ୍କୁ ମାନେ ଯାହାର ଯେଉଁ ଦାୟିତ୍ୱ ନିଭାଇବାକୁ ପଡ଼ିବ ପୋଲିସ୍ର ଦାୟିତ୍ୱ ହେଉଛି ପୋଲିସ୍ଟା ଯେଉଁମାନେ ଅପରାଧ କରୁଛନ୍ତି ଦଣ୍ଡ ଦେବା ଆଉ ବାପା ମାଆଙ୍କ କାମ ହେଉଛି ବାପା ମାଆ ତାଙ୍କ ଯେଉଁ ସବୁ ପରିବାରର କାମ ହେଉଛି ସେ ତାଙ୍କ ପୁଅ ଝିଅ ଆଉ ଏମାନ ସବୁ ନିୟନ୍ତ୍ରଣ କରି ରଖିବା ଏହିସବୁ ସୁରକ୍ଷିତ ହେଲେ ସମସ୍ତେ ସୁରକ୍ଷିତ ରହିବେ